ହ୍ୟାଲୋ ଲାଲ୍ବାଗ୍ ଥାନା କଟକ ହଁ କୁହନ୍ତୁ ଆଚ୍ଛା ଏବେ ଆପଣ କେଉଁଠୁ କହୁଛନ୍ତି ଆଚ୍ଛା କାଲି କେତେବେଳେ ଯାଉଥିଲେ କହିଲେ ଆଚ୍ଛା ଅଟୋରେ ଯାଇଥିଲେ ନାହିଁ ଆଉ ଗାଡ଼ି ନମ୍ବର ହେରିକା କିଛି ମନେ ଅଛି ଆଚ୍ଛା ଅଟୋ ବାଲାକୁ ଦେଖିଲେ ଚିହ୍ନି ପାରିବେ ଆଚ୍ଛା କ'ଣ କ'ଣ ଥିଲା ଆପଣଙ୍କର ବ୍ୟାଗ୍ରେ କେତେବେଳେ ଦେଇଛନ୍ତି କାଲି ଆଚ୍ଛା ଠିକ୍ ଅଛି ଦେଖନ୍ତୁ ଏକରେ ତ ବର୍ତ୍ତମାନ ବାଲିଯାତ୍ରା ଟାଇମ୍ ହେଲା କି ଏବେ ତ ଭିଡ଼ ଭିତରେ କାହାରିକୁ ଧରିବା ବହୁତ ମୁସ୍କିଲ୍ ତଥାପି ଆମେ ଚେଷ୍ଟା କରିବୁ କିନ୍ତୁ କିଛି ଗ୍ୟାରେଣ୍ଟି ନାହିଁ ବୁଝିପାରିଲେ କି ଆପଣ ଗୋଟେ କାମ କରନ୍ତୁ ଯଦି ଅଟୋ ବାଲାକୁ ଚିହ୍ନି ପାରୁଛନ୍ତି ଆପଣ ନିଜେ ଟିକେ ବି ଚେଷ୍ଟା କରନ୍ତୁ ଆମେ ବି ତ ବର୍ତ୍ତମାନ ବାଲିଯାତ୍ରାରେ ଏଇ ସବୁ ଫିଲ୍ଡ ପାଖାପାଖି ଆମେ ସେଠି ଜଗିବୁ ନା ଆପଣଙ୍କ ବ୍ୟାଗ୍ ଖୋଜିବୁ ବୁଝିପାରୁଛନ୍ତି କି ତଥାପି ଆମେ ଚେଷ୍ଟା କରିବୁ ଆପଣ ଯେତେବେଳେ କହୁଛନ୍ତି ଯେ ଗହଣା ସୁନା ଗହଣା ଥିଲା ଚେଷ୍ଟା କରିବୁ ବୁଝିଲେ କି ହଁ ହଁ ଚେଷ୍ଟା ତ କରିବୁ ଆମେ ଠିକ୍ ଅଛି ଦେଖିବା ଯଦି ସି ସି ଟି ଭି ଫୁଟେଜ୍ ହେକା କେଉଁଠୁ ମିଳିପାରିବ ତା'ହେଲେ ଆମେ ତାକୁ ଟ୍ରାକ୍ କରି ନହେଲେ ଚେଷ୍ଟା କରିବୁ ଆପଣ ଧୈର୍ଯ୍ୟ ଧରନ୍ତୁ ଆମେ ଚେଷ୍ଟା କରିବୁ ବୁଝିଲେ କି ଟିକେ ସମୟ ଲାଗିପାରେ ତେଣୁ ଆପଣ ସେଇ ଅନୁସାରେ ଟିକେ ଆପଣ ଧୈର୍ଯ୍ୟ ଧରନ୍ତୁ

ନିହାତି ନିହାତି ଆମେ ଚେଷ୍ଟା କରିବୁ ଆପଣ ବ୍ୟସ୍ତ ହୁଅନ୍ତୁନି ଆଜ୍ଞା ଆଜ୍ଞା ଆପଣ ବାଲିଯାତ୍ରା ଟାଇମ୍ରେ ଏ ସବୁ ସୁନା ଗହଣା କାହିଁକି କିଣାକିଣି କରୁଥିଲେ ପୁଣି ମାନେ କ'ଣ କହିବା ଆପଣ ହଉ ଠିକ୍ ଅଛି ଠିକ୍ ଅଛି ଚେଷ୍ଟା କରୁଛି ହେଲା ହଉ